ହଁ ଗାଈ ଚରିବା ପାଇଁ ସବୁଜ ଜାଗା ଅଛି ଯାହା ଗାଈଚରା ଭୂମି କୁହାଯାଏ ତାହା ଆମ ଅଞ୍ଚଳ ଅଞ୍ଚଳରେ ବହୁତ ଦେଖାଯାଇଥାଏ ଏବଂ ଅନେକ ଜାଗାରେ ଏହିଭଳି ଭାବରେ ଗାଈମାନେ ଚରିକି ଆସିଥାନ୍ତି ଏବଂ ସନ୍ଧ୍ୟାରେ ଫେରିଥାନ୍ତି ଘରକୁ ଏହି ଗାଈମାନେ ଚରିବା ଦ୍ୱାରା ହିଁ ତାଙ୍କୁ ଖାଦ୍ୟ ହୋଇଥାଏ କାହିଁକିନା ସେମାନେ ବାହାରେ ଚରିବାକୁ ଗଲେ ତାଙ୍କୁ ପେଟ ପୁରିଥାଏ କାହିଁକିନା ସେମାନେ ଚରିବା ପାଇଁ ବହୁତ ପସନ୍ଦ କରନ୍ତି ଏବଂ ସେମାନେ ଘରେ ଖାଦ୍ୟ ଦେଲେ ସେମାନେ ଏତେ ଖାଇପାରନ୍ତି ନାହିଁ କାହିଁକି ତାଙ୍କ ଇଚ୍ଛା ଥାଏ କି ବାହାରେ ଖୋଲା ପବନରେ ଖୋଲା ଆକାଶରେ ସେମାନେ ଖାଇକି ନିଜ ପେଟ ପୁରାଇକି ଶାନ୍ତି ହୋଇକି ସେମାନେ ଘରକୁ ଫେରିବାକୁ ଇଚ୍ଛା କରନ୍ତି ସେଥିପାଇଁ ଆମେ ମଧ୍ୟ ଗାଈ ଗୋରୁକୁ ବାହାରକୁ ଗାଈ ଚରା ଜାଗାକୁ ଛାଡ଼ି ଦେଇଥାଉ କାହିଁକିନା ସେମାନେ ନିଜ ଇଚ୍ଛାରେ ଗାଈ ମାନେ ଘାସ ଖାଇକି ଘରକୁ ଫେରିଥାନ୍ତି ଏବଂ ଆମେ ଅନ୍ୟ କ୍ଷେତ୍ରରେ ଦେଖିଥାଉ ଯେ ବାହାରେ ଯଦି ଏବଂ ମାନେ ଆଞ୍ଚଳିକ ଜାଗାମାନଙ୍କରେ ଅନେକ ଭୋଜି ମାନେ କ'ଣ ଇତ୍ୟାଦି ସବୁ ହୋଇଥାଏ ସେ ଜାଗାରେ ଯଦି ଗାଈଗୋରୁମାନେ ଆସନ୍ତି ଖାଦ୍ୟ ଖାଇଥାନ୍ତି ଜରି ବଗେରା ବହୁତ ଇତ୍ୟାଦି ଖାଇଥାନ୍ତି ସେସବୁ ଖାଇବା ଦ୍ୱାରା ହିଁ ଗାଈମାନଙ୍କର ପେଟ ଖରାପ ହୋଇଥାଏ ତାଙ୍କର ଦେହ ଖରାପ ହୋଇଥାଏ ସମୟ ଆସିଲେ ମୃତ୍ୟୁବରଣ ବି କରିପାରନ୍ତି ଏହିସବୁରୁ ରକ୍ଷା ପାଇବା ପାଇଁ ହେଲେ ଆମେ ଗାଈମାନଙ୍କୁ ସୁରକ୍ଷା ଦେବା ଉଚିତ୍ ଏବଂ ସୁରକ୍ଷିତ କରିଥାଉ ସୁରକ୍ଷା କରିବା ଦ୍ୱାରା ହିଁ ଆମେ ଗାଈଚରା ଜମିମାନଙ୍କୁ ଗାଈମାନଙ୍କୁ ପଠାଇଥାଉ କି ଘାସ ଚରିବା ପାଇଁ ସେହି ଘାସ ଚରି ଆସି ଘରକୁ ଫେରିଥାନ୍ତି ଏବଂ ସେମାନେ ବହୁତ ଭଲ ଭାବରେ ଅନୁଭବ କରିପାରିଥାନ୍ତିକି ଯେ ଆମେ ଆଜି ଭଲ ଖାଦ୍ୟ ଖାଇପାରିଲୁ ଏବଂ ଭଲରେ ଅଛୁ ବୋଲି ସେ ମଧ୍ୟ କିଛିଟା ଅନୁଭବ କରିପାରିଥାନ୍ତେ ସେଥିପାଇଁ ଆମେ ବାହାରକୁ ହିଁ ଛାଡ଼ିଥାଉ ଗାଈଗୋରୁମାନଙ୍କୁ ଗାଈ ଚରା ଜମି ଜମିମାନଙ୍କୁ ଛାଡ଼ିଥାଉ ଏବଂ ବାହାରୁ ଜଳବାୟୁ ଏବଂ ଏହିଭଳି ଖରାପ ପାଣି ପିଇବା ଦ୍ୱାରା ହିଁ ଗାଈମାନଙ୍କ ପେଟ ଫୁଲି ଯାଇଥାଏ ଖରାପ ହୋଇଯାଏ ସେଥିପାଇଁ ମଧ୍ୟ ଆମେ ଧ୍ୟାନ ଦେଇଥାଉ କି ଘରେ ଭଲ ପାଣି ଯାହା ସବୁ ଦେଇଥାଉ ପେଜ ପାଣି ସବୁ ଇତ୍ୟାଦି ଆମେ ଘରେ ହିଁ ସବୁ ରଖିକି ଗାଈ ଗୋରଙ୍କୁ ଦେଇଥାଉ କାହିଁକିନା ଗାଈମାନଙ୍କୁ ଆମେ ବହୁତ ଭଲ ଭାବରେ ଯତ୍ନ କରିଥାଉ ଏବଂ ସୁରକ୍ଷା ଦେଇଥାଉ